ବ୍ୟାଙ୍କ୍ ବ୍ୟତୀତ ଗାଁ ଗହଳିରେ ବାସ କରୁଥିବା ଲୋକମାନେ ତାଙ୍କର ଅସୁବିଧା ସମୟରେ ସଙ୍ଗେ ସଙ୍ଗେ ଟଙ୍କା ପାଇବା ପାଇଁ ସେମାନେ ତାଙ୍କ ଗାଁରେ ଥିବା ମହାଜନ ପାଖକୁ ଦୌଡ଼ି ଯାଆନ୍ତି କିଛି ନିଜର ବ୍ୟବହାର ଜିନିଷ ଦେଇକରି କିଛି ପଇସା ଆଣନ୍ତି ବର୍ତ୍ତମାନ ବି ଏହି ଜିନିଷ ଚାଲିଛି